ଓଡିଶାର ପ୍ରମୁଖ ସାଂସ୍କୃତିକ ନିଷେଧାଦେଶ ଏବଂ ସାମାଜିକ ନିୟମ ହେଉଛି ମୃତ ଗୁରୁଙ୍କୁ ଅସମ୍ମାନ କରିବା ଗ୍ରହଣ ସମୟରେ ରନ୍ଧା ଖାଦ୍ୟ ଖାଇବା ରଜ ପର୍ବ ଏବଂ ଋତୁସ୍ରାବ ପାଇଁ ଥିବା ଅନ୍ଧବିଶ୍ଵାସ ଭାଙ୍ଗିବା ଦେଖ ଗୁରୁଙ୍କୁ ଅସମ୍ମାନ କରିବା ଗୁରୁଙ୍କୁ ଅସମ୍ମାନ କରାଯାଏ ନାହିଁ କାରଣ ସେମାନେ ଗୁରୁ ସେମାନେ ଶିକ୍ଷା ଦେଇଥାନ୍ତି ଶିଶୁମାନଙ୍କୁ ସେମାନଙ୍କୁ ଅସମ୍ମାନ କରିବା ଉଚିତ୍ ନୁହେଁ ଓ ଗ୍ରହଣ ସମୟରେ ରନ୍ଧା କୌଣସି ଗ୍ରହଣ ଗ୍ରହଣ ଲାଗିଲା ସମୟରେ ଲୋକମାନେ ତ ଖାଆନ୍ତି ଏଇଟା ଗୋଟେ ଅନ୍ଧବିଶ୍ଵାସ କାରଣ ଏଇଟା ଅଗକାଳରେ ଏ ମନାଯାଉଥିଲା ଗ୍ରହଣ ସମୟରେ ଖାଆନ୍ତି ନାହିଁ ଏ ସମୟରେ ରନ୍ଧା ଖାଦ୍ୟ ଖାଆନ୍ତି ନାହିଁ ଏଇଟା ଆଗକାଳରୁ ଗୋଟେ ଅନ୍ଧବିଶ୍ଵାସ ଏହି କାର୍ଯ୍ୟ କରିବା ଉଚିତ୍ ନୁହେଁ ରଜପର୍ବ ରଜପର୍ବ ତ ପାଳନ କରାଯାଏ ରଜପର୍ବରେ ଲୋକେ ଦୋଳି ଝୁଲନ୍ତି ଏ ପୁଣି ଋତୁସ୍ରାବ ହୋଇଲେ ଭାତ ଖାଆନ୍ତି ନାହିଁ ଏଇଟା ଗୋଟେ ଅନ୍ଧବିଶ୍ଵାସ ଲୋକମାନଙ୍କ ପାଇଁ ଏହି ସମୟରେ ଲୋକମାନେ ଖାଆନ୍ତି ଏଇଟା ପୁରାତନ ଯୁଗର କାମ କାରଣ ସେହି ଯୁଗରେ ସେହି ଯୁଗରୁ ଏହି ନିୟମ ଚାଲିଆସିଛି ଏ ପର୍ଯ୍ୟନ୍ତ ମଧ୍ୟ ଏଇଟା ଗୋଟେ ଅନ୍ଧବିଶ୍ଵାସ ଏହାକୁ ରୋକିବା ଏ କାର୍ଯ୍ୟ କରାଗଲେ ଏ କାର୍ଯ୍ୟ କରାଗଲେ ଆଉ ବଞ୍ଚିହେବ ନାହିଁ ରଜପର୍ବରେ ଲୋକେ ଦୋଳି ଝୁଲନ୍ତି ଏଇଟା ଠିକ୍ ଏଇଟା କିଛି ହେବନାହିଁ ଗୁରୁଙ୍କୁ ଅସମ୍ମାନ କରିବା ଏଇଟା ଗୋଟେ ଖରାପ ଖରାପ ଏ ଆଉ ଋତୁସ୍ରାବ ମାନେ ରଜପର୍ବରେ ଋତୁସ୍ରାବ କଲେ ଭାତ ଖାଆନ୍ତି ନାହିଁ ଯେତେ ପର୍ଯ୍ୟନ୍ତ ରଜପର୍ବ ଥାଏ ଯେତେଦିନ ପର୍ଯ୍ୟନ୍ତ ସେ ସେତେ ପର୍ଯ୍ୟନ୍ତ ସେ ଯଦି ଋତୁସ୍ରାବ ହେଇଥିବ ଗୋଟେ ଝିଅ ତାହା ଖାଇବା ନାହିଁ ସେ ହାତ ଇତ୍ୟାଦି ଖାଇବ ନାହିଁ କାହିଁକି ଏଇଟା ଗୋଟେ ଅନ୍ଧବିଶ୍ଵାସ ଏଇଟା ଅନ୍ଧବିଶ୍ଵାସ ଭାଙ୍ଗିବା ଉଚିତ ଖାଇବା ଶରୀର ଖରାପ ହୋଇଯିବ ଯଦି ଋତୁସ୍ରାବ ସମୟରେ ଭାତ ନ ଖାଇବ ପୁଣି ଋତୁସ୍ରାବ ସମୟରେ ଗୋଟିଏ ଗୋଟିଏ ଝିଅମାନଙ୍କୁ ତାଙ୍କ ପେନ୍ ହୁଏ ପେଟ ପେନ୍ ହୁଏ ବହୁତ କିଛି ଇତ୍ୟାଦି ତେବେ ସେ ସମୟରେ ଯଦି ସେ ଖାଇବ ନାହିଁ ବଡି ପାଇଁ ବହୁତ ବଡି ପାଇଁ ବହୁତ ଅସୁସ୍ଥ ହୋଇଯିବ ବଡି ସେଥିପାଇଁ ଭାତ ଖାଇବା ଯେତେ